ଆଜିକାଲି ବିଦ୍ୟାଳୟରେ ଯୋଉ ପାରମ୍ପାରିକ ଶିକ୍ଷା ଦିଆଯାଉଛି ସେଇ ପାରମ୍ପାରିକ ଶିକ୍ଷା ଗୁଡ଼ିକ ପିଲାମାନଙ୍କର ଭବିଷ୍ୟତରେ କିଛି ପିଲାଙ୍କର କାମରେ ଆସୁ ନାହିଁ କିଛି କିଛି ପିଲାମାନଙ୍କର ପସନ୍ଦ କିଛି ଅଲଗା ଅଲଗା ଥାଏ କୋଉ ପିଲା ରୋଷେଇ କରିବାରେ ଆଗ୍ରହ ଅଛି କୋଉ ପିଲା ସିଲେଇ କରିବାରେ ଆଗ୍ରହ ଅଛି କୋଉ ପିଲାର ଖେଳକୁଦର ଆଗ୍ରହ ଅଛି କୋଉ ପିଲାର ଟେକ୍ନୋଲୋଜିରେ ଆଗ୍ରହ ଅଛି କିନ୍ତୁ ଆମର ଯୋଉ ସ୍ଵତନ୍ତ୍ର ପାଠ୍ୟକ୍ରମ ବା ସାହିତ୍ୟ ଗଣିତ ଭୂଗୋଳ ଇତିହାସ ଏହି ସବୁ ରହୁଛି ଇତିହାସ ହେଲା ଭୂଗୋଳ ହେଲା କିଛି ପିଲାଙ୍କର ଭବିଷ୍ୟତରେ କିଛି କାମରେ ଆସେ ନାହିଁ ଆସିପାରୁ ନାହିଁ ତେଣୁ ପିଲାମାନଙ୍କର ଆଗ୍ରହ ଅନୁଯାଇ ସେମାନଙ୍କୁ ଯଦି ସେହି ଉପରେ ଶିକ୍ଷା ଦିଆଯାଏ ଯେପରି କିଛି ପିଲାଙ୍କୁ ରୋଷେଇ ଶିକ୍ଷା କିଛି ପିଲାଙ୍କୁ ସିଲେଇ ଶିକ୍ଷା କିଛି ପିଲାଙ୍କୁ ଖେଳ ଶିକ୍ଷା ଦିଆଯାଏ ସେମାନେ ତା'କୁ ନେଇ କି କିଛି ପିଲାଙ୍କୁ ଡିଜିଟାଲ୍ ଶିକ୍ଷା ଟେକ୍ନୋଲୋଜି ଶିକ୍ଷା ଦିଆଯାଏ ସେଇ ଶିକ୍ଷାକୁ ସେମାନେ ଭବିଷ୍ୟତରେ ନିଜର କାମରେ କାମକୁ ନିଜ ଚାକିରୀ ପାଇଁ ଆପଣାଇ ପାରନ୍ତେ ନିଜର ରୋଜଗାର ପାଇଁ ଆପଣେଇ ନିଅନ୍ତି କିନ୍ତୁ ସେ ସବୁ ପ୍ରକାର ପାଠ୍ୟକ୍ରମ ଆଜିକାଲି ପାଠ୍ୟକ୍ରମ ବ୍ୟବସ୍ତାରେ ନାହିଁ